ହଁ ଗାଏଟା ଆମର୍ ତାମାନେ ମାଁ ଆଏ ଆରୁ ଯେନ୍ଟା ତାମାନେ ଇହାଦେ ଲୋକ୍ମାନେ କେହେ ନାଏ ରଖିକିରି କୁକୁର୍ ମାକଡ଼୍ ରଖୁଛନ୍ ଧର ଗୁଟେ ଘରେ କୁଟୁମ୍ ଛୁଆଟେ ଜନମ୍ ହେଲା ଝିଅଟେ ଛୁଆ ଜନମ୍ କଲା ପରେ ସୋଟା ଉଗ୍ର ସ୍ୱଭାବ ହେଲେ ସେମାନେ ନାନା ପ୍ରକାର୍ ଇ ଉଷୋ କସାର ଆଉ ଦ୍ରବି ଦ୍ରୁବଣ ସେ ଧର ଆଣିକିରି ସେଟା ଉଷୋ କସା ଖୋଉଚନ୍ ଆର୍ ସେ ଗାଏ ଗୁରସ୍କେ ନା ମନ୍ କର୍ବାର୍ କିଏ ନା ରଖିକିରି ଘରେ ଲୋକ୍ମାନେ କୁକୁର୍ ପଟେ ପଟେ ପୋଷିକିରି ରଖୁଛନ୍ ବଏଲେ ତାମାନେ ଗାଏଟା ଆମର୍ ସବୁ ଦିନର୍ ଲାଗି ମାଁ ଆଏ ଆଉ ସେଟା ଆମେ ରଖ୍ବା ଲାଗି ଆମେ ଲୋକଙ୍କୁ ବି କହୁଚୁଁ ଆରେ ରଖ୍ବା ଲାଗି ଚେଷ୍ଟା କରୁଛୁଁ ବୋଲେ ଏଥି ଲାଗି ମାନେ ସବୁ କଥାବାର୍ତ୍ତାକେ ସୋର୍ କରି କିରି ଲୋକଙ୍କୁ ବତଉଛୁଁ କହୁଛଁ ବୁଝଉଛଁ ଆର୍ ତାମାନେ ଆଉ ଅନେକ୍ ପ୍ରକାର୍ କଥା ଦେଇ ଗାଏ ପଟେ ପଟେ ରଖ ବୋଲି କିରି କହୁଚୁ ବି ତାମାନେ ଆଉ ଅନ୍ୟାନ୍ୟ ଜୀବଜନ୍ତୁ କେ ନାଏ ରଖ ବୋଲି କିରି ସେମାନେ ସମସ୍ତଙ୍କୁ କହୁଚୁଁ